ତେର ଫେବୃଆରୀ ଦୁଇ ହଜାର ତେଇଶି ପାଞ୍ଚ ମାର୍ଚ୍ଚ ଦୁଇ ହଜାର ତେଇଶି ଛଅ ଡିସେମ୍ବର ଦୁଇ ହଜାର ତେଇଶି ସତର ଅକ୍ଟୋବର ଦୁଇ ହଜାର ତେଇଶି ଦୁଇ ନଭେମ୍ବର ଦୁଇ ହଜାର ତେଇଶି